ଧର୍ମ ବିଷୟରେ ଆଲୋଚନା କରିବା ଆମ ବିଦ୍ୟାଳୟର ପାଠ୍ୟକ୍ରମର ଏକ ଅଂଶ ଏହା ଜୀବନ ଓ ସମାଜ ପ୍ରତି ଆମର ଦୃଷ୍ଟିକୋଣ ସୁଦୂର ଭାବରେ ପ୍ରଭାବିତ କରିଛି ଦେଶର କାହିଁକି ନା ବିଭିନ୍ନ ପ୍ରକାରର ଧର୍ମ ମାନେ ବିଭିନ୍ନ ଜାତିର ଲୋକ ରହୁଛନ୍ତି ତ ସେହି ଭଳିଆ ବିଭିନ୍ନ ଧର୍ମର ଧର୍ମ ବି ରହିଛି ଯେମିତି କି ହେଲା ହିନ୍ଦୁ ଧର୍ମ ହେଲା ଖ୍ରୀଷ୍ଟିୟାନ୍ ହେଲା ଶିଖ୍ ରହିଲା ମୁସଲିମ୍ ରହିଲା ଯେମିତି ଲୋକମାନେ ଯେତେ ପ୍ରକାର ଲୋକ ଅଛନ୍ତି ସେତେ ପ୍ରକାରର ଧର୍ମ ବି ଅଛି ତ ନିହାତି ଭାବରେ ଆମକୁ ଭେଦଭାବ ଛାଡ଼ିକି ସମସ୍ତଙ୍କୁ ଯେତେ ଛାତ୍ର ଅଛନ୍ତି ବା ଯେତେ ଛାତ୍ରୀ ଅଛନ୍ତି ସେମାନଙ୍କୁ ଧର୍ମ ବିଷୟରେ ଅବଗତ କରେଇବା ହିଁ ଆମର ଗୋଟେ ବଡ଼ ଧର୍ମ ବିଭିନ୍ନ ପ୍ରକାର ଧର୍ମ ରହିଲା ଯେମିତି କି ହିନ୍ଦୁ ରହିଲା ମୁସଲମାନ୍ ରହିଲା ଖ୍ରୀଷ୍ଟିୟାନ୍ ରହିଲା ଶିଖ୍ ରହିଲା ସବୁ ଏ ଗୁଡ଼ାକ ବହୁତ ବିଭିନ୍ନ ପ୍ରକାରର ଧର୍ମ ଆମକୁ ନିହାତି ଭାବରେ ସେସବୁ କୁ ଦୃଷ୍ଟିକୋଣକୁ ଆଣିବାର ଅଛି ତାଙ୍କର ଗୋଟେ ସୁଭାବରେ ସୁଦୂର ଭାବରେ ସେଇଟାକୁ ପ୍ରଭାବିତ କରିବାର ଅଛି ଯେମିତି କି ସମସ୍ତେ ଜାଣିପାରିବେ ଧର୍ମ ଶିଖେଇବା ଟା କିଛି ଖରାପ୍ କଥା ନୁହଁ ସମସ୍ତଙ୍କୁ ଜଣେଇବା କଥା ନିଜ ନିଜର ଧର୍ମ ବି ସମସ୍ତେ ଜାଣିବା କଥା